ମୁଁ ଗୋଟେ ନାଚ ଗୀତ ମୋର ବହୁତ ଇଚ୍ଛା ଥିଲା ନାଚ ଶିଖିବା ପାଇଁ ଆପଣ ଏରକ ମନା କରୁଛନ୍ତି ଆଉ ଆପଣ ଟିକିଏ ଦେଖିକି ଆଡ଼ଜେଷ୍ଟ କରନ୍ତୁ ଆପଣ କେତେ ପଇସା ନେଉଛନ୍ତି କହୁନାହାଁନ୍ତି ଆପଣ ନହେଲେ କହିବେ ଯଦି ଅଧିକ ପଇସା ଦେବି ନହେଲେ ଆପଣ ମୋତେ ଟିକିଏ ରଖିଦିଅନ୍ତୁ ଏମିତି କହିଲେ କେମିତି ହବ ମୁଁ ଟିକିଏ ଶିଖିଥାନ୍ତି ଇଚ୍ଛା ଥିଲା ଆପଣ କୁହନ୍ତୁ କେତେ ସମୟରୁ କେତେ ସମୟ ଶିଖାଉଛନ୍ତି କେତେ ସମୟ ଖୋଲା ରଖୁଛନ୍ତି ଆପଣ କେତୋଟି ଫେଜ୍ ଅଛନ୍ତି ଆପଣ ସେ ଭିତରେ ଦେଖିକି କେମିତି ଟିକିଏ ଆଡ଼ଜେଷ୍ଟ କରନ୍ତୁ ମୁଁ ଏଇ ଟାଇମ୍ରେ ଟିକିଏ ଫାଙ୍କା ରହୁଛି ଆପଣ ଏଇ ଟାଇମ୍ ଭିତରେ ଦେଖିକି ଟିକିଏ ଆପଣ ଆଡ଼ଜେଷ୍ଟ କରନ୍ତୁ ଦୁଇରୁ ପାଞ୍ଚ ଭିତରେ ଟାଇମ୍ ଦେଖିକି ଟିକିଏ ଆପଣ ତା'ଭିତରେ କେମିତି ଟିକିଏ ସେଟିଂ କରନ୍ତୁ ଆପଣ ଅଧିକ ପଇସା ନେଲେ ନେବେ ନହେଲେ ଆପଣ ଟିକିଏ ଅଧିକ ଟାଇମ୍ ଦିଅନ୍ତୁ ସେମିତି ଗୋଟେ କହିଲେ କେମିତି ହବ ଆପଣ ଶିଖାଇଥାନ୍ତେ ନା ଆଉ ଆପଣ ଟିକିଏ ଭଲ ଶିଖାଉଛନ୍ତି ବୋଲି ମୁଁ ଆପଣଙ୍କ ପାଖରୁ ଶିଖିବା ପାଇଁ ଚାହୁଁଥିଲି ଆପଣ କେଉଁ କେଉଁ ନାଚ ଶିଖାଉଛନ୍ତି ଆଉ କେଉଁ ପ୍ରକାରର ନାଚ ଶିଖାଉଛନ୍ତି ଆପଣ କେଉଁ ନାଚଟା ଭଲ ଶିଖାଉଛନ୍ତି ଆପଣ ମଡ଼ର୍ଣ୍ଣ ନାଚ ଶିଖାଉଛନ୍ତି ନା ଆପଣ ଏତେ ରକମର ନାଚ ଶିଖାଉଛନ୍ତି ଦେଖିଲାବେଳୁ ପିଲା ନେବେନି ବୋଲି ମନା କରୁଛନ୍ତି ହଁ ଆପଣ ଦେଖନ୍ତୁ ଟିକିଏ ଦେଖିକି ଟିକିଏ ଆଡ଼ଜେଷ୍ଟ କରନ୍ତୁ ଆପଣଙ୍କୁ ଅଧିକ ପଇସା ଦେବି ମୁଁ ଟିକିଏ ସେଇ ଟାଇମ୍ରେ ଫାଙ୍କା ରହୁଛି ତ ଘର କାମ ସକାଳୁ ରହୁଛି ସେଇ ଟାଇମ୍ରେ ଟିକିଏ ଫାଙ୍କା ରହୁଛି ଆପଣ ଯଦି ସେଇ ଟାଇମ୍ରେ ଶିଖାଇବ ଟିକିଏ ଭଲ ହୁଅନ୍ତା ଆଉ ହଁ ପିଲାତ ଅଛନ୍ତି ଯିବା ପାଇଁ ନାଚ ଶିଖିବା ପାଇଁ ବି ଚାହୁଁ